ଆମେ ପଢ଼ିଥିବା ଧର୍ମ ଧାର୍ମିକ ପୁସ୍ତକ ଭାଗବତ ଗୀତା ବହୁତ କିଛି ବହି ଅଛି ଲୋକମାନେ ମାନେ ଆମେ ପଢ଼ିଛୁ ହେଲେ ଆମେ ଆମ ପାଖରେ ପଇସା ଏବେ ତ ମାନେ ନାହିଁ ବହୁତ ଆମ ଗାଁରେ ବହୁତ ଲୋକ ମାନଙ୍କ ପାଇଁ ମୁହଁରେ ସବୁ ଶ୍ଲୋକ କିମ୍ବା ସେ ବହିର ସବୁ ବୁଝିକି ସବୁ ବହୁତ ଲୋକ କୁହନ୍ତି ଆମେ ଶୁଣି ଥାଉ ସେଇ କଥା ଶୁଣିଲା ପରେ ଆମେ ବି ବହୁତ କଥା ଚେଞ୍ଜ ମାନେ ଜୀବନରେ ବହୁତ ଇଏ ଚେଞ୍ଜ କରିଛୁ ଆଉ ଲୋକମାନେ ବି ବହୁତ କଥା କୁହନ୍ତି ଆମେ ବି ସବୁ କଥା ଶୁଣିକି ଲୋକମାନଙ୍କୁ ଏଇ ଭଳି ଏଇ ଭଳି ସବୁ କଥା କହିଥାଉ ସବୁ ବିଷୟରେ ସବୁ ବହି ବିଷୟରେ ଲୋକମାନେ ଆମକୁ କୁହନ୍ତି ଆମେ ବି ଶୁଣି ଲୋକମାନଙ୍କୁ କହୁ ସେମାନେ ବହୁତ କଥା ଆମକୁ ବୁଝାଇଥାନ୍ତି